ଭୁବନେଶ୍ୱର ହେଉଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଶିକ୍ଷା ନିଯୁକ୍ତି ଏବଂ ନେତୃତ୍ଵ ଦୃଷ୍ଟିରୁ ଆମ ଓଡ଼ିଶାରେ ଆଗେଇଛି ଏବଂ ଏଇ ଭୁବନେଶ୍ଵରରେ ରାଜ୍ୟର ଅନ୍ୟାନ୍ୟ ପଛୁଆ ରାଜ୍ୟ କୋରାପୁଟ ଅବିଭକ୍ତ କୋରାପୁଟ ଚାରୋଟି ଜିଲ୍ଲା ବା ଆମର ମୟୂରଭଞ୍ଜ କେନ୍ଦୁଝର ସୁନ୍ଦରଗଡ଼ ଏହିସବୁ ଜିଲ୍ଲା ତୁଳନାରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ଵରରେ ଏଇ କାର୍ଯ୍ୟକ୍ରମ ଶିକ୍ଷା କାର୍ଯ୍ୟକ୍ରମ ଆଗେଇଛି ଭୁବନେଶ୍ୱର ଶିକ୍ଷାର ହବ୍ କହିଲେ ଅତ୍ୟୁକ୍ତି ହେବ ନାହିଁ ଏବଂ ଭୁବନେଶ୍ଵରରେ ଯେଉଁ ଯୁବ ବିଭାଗ ଆଉ ଆମର ଦକ୍ଷତା ନିର୍ମାଣ ଉଦ୍ୟୋଗତା ଯାହା ବର୍ତ୍ତମାନ କେନ୍ଦ୍ର ସରକାର ଏଇ କ୍ଷେତ୍ରରେ ଆଗେଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଭାରତବର୍ଷର ଯିଏ ଶିକ୍ଷା ମନ୍ତ୍ରୀ ଅଛନ୍ତି ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଲୱେର ଇଏ ଆମର ଅଛନ୍ତି ଅଶ୍ଵିନୀ ବୈଷ୍ଣବ ଏମାନେ ମଧ୍ୟ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଚିନ୍ତନକୁ କିଭଳି ଆଗେଇନେବେ ଏବଂ ଓଡ଼ିଶାର ଭୁବନେଶ୍ଵରରେ ଭୁବନେଶ୍ଵର ଆଖପାଖ ଅଞ୍ଚଳରେ ୟାକୁ କେମିତି ଆହୁରି ବଢ଼େଇ ଦିଆଯିବ ସେଥିପାଇଁ ପ୍ରଚେଷ୍ଟା ଚାଲିଛି ଏବଂ ଏଇ ସୁଯୋଗ ଗୁଡ଼ିକ ବର୍ତ୍ତମାନ ସୁଦ୍ଧା ମୋ ଚିନ୍ତାଧାରାରେ ଶତ ପ୍ରତିଶତ ପହଞ୍ଚିନାହିଁ ଯୁବକମାନଙ୍କୁ ଯେଉଁଭଳି ଆଗେଇନେବା ପାଇଁ ସରକାରଙ୍କର ଚିନ୍ତନ ରହିଛି ସେ ଦିଗରେ ଟିକିଏ ମୋତେ ଲାଗୁଛି ଟିକିଏ କମି ଯାଇଛି ଏହାର ପ୍ରସାର ପ୍ରସାର ଦରକାର ସଂଶୋଧନ ଦରକାର ଯୁବକବନ୍ଧୁମାନେ ଆଗେଇବା ଦରକାର କାରଣ ଆମ ଭାରତ ବର୍ଷରେ ଯେଉଁ ଶହେ ପ୍ରାୟ ଶହେ ବୟାଳିଶ କୋଟି ଲୋକ ଓଡ଼ିଶାରେ ପ୍ରାୟ ଚାରି କୋଟି ତିରିଶ ପଇଁତିରିଶ ଲୋକ ଅଛନ୍ତି ଏମାନେ ଯୁବକମାନଙ୍କର ଯୁବକଯୁବତୀମାନଙ୍କର ସଂଖ୍ୟା ଅଧିକ ଏମାନଙ୍କ ନିର୍ଭର କରୁଛି ରାଜ୍ୟର ବିକାଶ ଏବଂ ଦେଶର ବିକାଶ ଆଜି ଭାରତ ବର୍ଷ ସାରା ପୃଥିବୀରେ ଏକ ଆଗୁଆ ଦେଶ ଭାବେ ନିଜକୁ ପ୍ରମାଣିତ କରିଛି ଯେଉଁଥିପାଇଁ ଆମେ ସବୁବେଳେ ଚେଷ୍ଟା କରିବା କଥା ଯେ ଆକୁ ଆମେ ଉଚ୍ଚ ଆଗେଇନେବା